ଆମ ପାରିବାରିକ ରୋଷେଇ ଆମକୁ ବହୁତ ପସନ୍ଦ ଲାଗିଥାଏ ଓ ଆମେ ସେ ରୋଷେଇକୁ ଖାଇଲା ବେଳେ ବହୁତ ପ୍ରେମ କରୁ ବହୁତ ଟେଷ୍ଟ ଲାଗେ ସେ ରୋଷେଇ ବହୁତ ଆମ ପିଢ଼ି ପରେ ପିଢ଼ି ଚାଲି ଆସିଛି ପାଖାପାଖି ମୋ ଦାଦାଙ୍କର ଦାଦା ସେ ପାରିବାରିକ ରୋଷେଇ ରେସିପି ଚାଲିଛି ଓ ସେ ରେସିପି ଆମକୁ ଖାଇଲାବେଳକୁ ଭଲ ଲାଗେ ସେ ରେସିପି ହେଉଛି ଚିକେନ ବିରିୟାନୀ ଚିକେନ ବିରିୟାନୀ ଆମକୁ ଖାଇଲାବେଳେ ବେଶୀ ଭଲ ଲାଗେ ଓ କରିଲା ବେଳେ ବେଶୀ ଭଲ ଲାଗେ ମୁଁ ଓ ମୋ ବାପା ମାଆ ସେ ରେସିପି କରିଥାଉ ଓ ସେ ରେସିପି କରିବାକୁ ମୋତେ ବହୁତ ଭଲ ଲାଗେ ଓ ଖାଇବାକୁ ବହୁତ ଭଲ ଲାଗେ ଚିକେନ ବିରିୟାନୀ ଏକ ଏମିତିକି ଭାତ ରେସିପି ଯେ ପୁରା ଦୁନିଆରେ ଖାଇଥାଏ